ଆମ ଯାଜପୁର ଜିଲ୍ଲାରେ ମୁଖ୍ୟତଃ ସାଂସ୍କୃତିକ ପର୍ବପର୍ବାଣି ବହୁତଗୁଡ଼ିଏ ପାଳନ କରାଯାଏ ତା' ମଧ୍ୟରୁ ଦୁର୍ଗା ପୂଜା ହେଉଛି ମୁଖ୍ୟତଃ ମୁଁ ବି ସେଥିରେ ଛକଛକ ଜାଗାରେ ବହୁତଗୁଡ଼ିଏ ବଡ଼ବଡ଼ ମୂର୍ତ୍ତି ତିଆରି ହୋଇଥାଏ ସେଥିରେ ଘର ଘର ଲୋକ ପିଠା ପଣା ସବୁ ତିଆରି କରିଥାନ୍ତି ଦ୍ଵିତୀୟତଃ ଦୀପାବଳି ବି ହୁଏ ସେହିପରି ସେ ଦୀପାବଳିରେ ବି ବହୁତ ଭଲ ଭାବରେ ପାଳନ କରାଯାଏ ତୃତୀୟରେ ରଜପର୍ବ ଅଛି ରଜପର୍ବରେ ପୁଅ ଝିଅ ସମସ୍ତେ ବହୁତ ନୂଆ କପଡ଼ା କିଣି ରଜକୁ ପାଳନ କରନ୍ତି ରାକ୍ଷୀ ପୂର୍ଣ୍ଣିମା ଅଛି ଯେଉଁ ରାକ୍ଷୀ ପୂର୍ଣ୍ଣିମାରେ ବଳଦମାନଙ୍କୁ ପୂଜା କରାଯାଏ ଏହିପରି ବହୁତଗୁଡ଼ିଏ ଅଛି ପର୍ବପର୍ବାଣି ଅଛି ଆହୁରି ବି ଅନ୍ୟାନ୍ୟ ଅଛି ପର୍ବପର୍ବାଣି ତାହାକୁ ସବୁ ପାଳନ କରାଯାଏ